ଆଜ୍ଞା ଆଜ୍ଞା ହଁ ଆମର ତ ଆଭେଲେବୁଲ୍ ସବୁ ମିଠା ଅଛି ଶୁଣ ଶୁଣ ଆମ ଦୋକାନରେ ରସଗୋଲା ଅଛି ଛେନାପୋଡ଼ ଅଛି ଷ୍ଟିମ୍ ଅଛି ଗୋଲାପଜାମୁନ୍ ଅଛି ଲଡ଼ୁ ଅଛି ଆପଣ ଯାହା ଚାହିଁବେ ସେଇଆ ହେବ ଗୋଲାପଜାମୁନ୍ ଆମର ତିନିଶହ ଟଙ୍କା ଚାଲିଛି ଆଉ ରସଗୋଲା ସେଇ ଶହେଅଶୀ ଭଳିଆ ଛେନାପୋଡ଼ ତିନିଶହ ଟଙ୍କା ହଁ ଦେଇହେବ ନାଇଁ ନାଇଁ ସେ କାଟିବା କଥା ତ ଦୁସୁରା କଥା ଯାହା କାଟିବୁ ଯାହା କରିବୁ କିନ୍ତୁ ଏତେ ଗୁଡ଼ା ଆମେ ମିଠା କରିବୁ କୋଉ ଭରସାରେ କରିବୁ ତେଣୁ ଗୋଟେ ଆମକୁ କିଛି ଆଡ଼ଭାନ୍ସ ଦେବାକୁ ପଡ଼ିବ ଆ ରେଟ୍ ତ ସେଇ ତିନିଶହ ଟଙ୍କା ଦୁଇଶହ ଟଙ୍କା ଶହେଅଶୀ ଯାହା ହେବ ଟୋଟାଲି କରିକି ଆମେ କାଟିଦେବୁ ପଚାଶ ଶହେ ଟଙ୍କା ଆଉ ନାଇଁ ଏତେ ହେବନି ଠିକ୍ ଅଛି ତମ କଥା ଆମେ ରଖୁଛୁ ଟଙ୍କା ତିନି ଚାରିଶହ ଭଳିଆ କାଟିଦେବୁ ଆଉ ନାଇଁ ତମେ କହିଲେ ବି ଆମେ ଦେଇ ପଠେଇଦେଇ ପାରିବୁ ନାଇଁ ନାଇଁ ପଠେଇ ଥାଆନ୍ତୁ ଯେ ପଠେଇବା ପାଇଁ ଫେର୍ ଆମର ଯୋଉ ଦିଆଯିବ ଏଠି ଯୋଉ ଗାଡ଼ିଫାଡ଼ିର ପଠାଯିବ ତା'ପାଇଁ ଚାର୍ଜେସ୍ ଦେବେନା ଖାଲି ହେବ ଶୁଣ ଠିକ୍ ଅଛି ଆମେ କମ୍ ରେ ଦେବୁ ବର୍ତ୍ତମାନ କ୍ଷୀର ରେଟ୍ ଅଧିକା ହେଲାଣି ଛେନା ରେଟ୍ ଅଧିକା ସବୁ ରେଟ୍ ବଢ଼ିଲାଣି ତେଣୁକରି ସେହି ହିସାବରେ ଆମେ କିଛି ତମକୁ ପଇସା କାଟିବୁ ତା'ପରେ ଆମର ଯୋଉଁ ଗାଡ଼ିରେ ପଠେଇବୁ ତା ଚାର୍ଜ ତମେ ଦେବ ହଁ ହଁ ଆମର ଭଲ ମିଠା ଆମ ଦୋକାନରେ ନାଁ ଅଛି ଆଉ ଆମେ ମିଠା ନେଇକି କେତେ ସମୟ ଭିତରେ ପହଁଞ୍ଚେଇବୁ କେତେ ଟାଇମ୍ ରେ ପହଁଞ୍ଚେଇଲେ ହେବ ନାଇ ନାଇ କାଲି ଯେ କେତେ ଟାଇମ୍ ଟା ଆମକୁ କୁହନ୍ତୁ ଛଅଟା ନୁହେଁ ଦେଖିବା ଆମେ ଚେଷ୍ଟା କରିବୁ ତଥାପି ଯଦି ଲେଟ୍ ହେଇଯିବ ସାତଟା ଭିତରେ ଆଉ